ଓଡ଼ିଶାର ଲୋକମାନେ ହେଉଛନ୍ତି ଓଡ଼ିଆ ଭାଷାର ଅଧିକାରୀ ଆମର ଓଡ଼ିଶାର ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଆ ଲୋକମାନେ ନିଜର ପରିଚୟ ଦେବା ସମୟରେ ନିଜର ମାତୃଭାଷାରେ ପରିଚୟ ଦେବା ଆବଶ୍ୟକ ନିଜର ଭାବନା ପ୍ରକାଶ କରିବାକୁ ନିଜର ମାତୃଭାଷାକୁ ବ୍ୟବହାର କରିବା ଆବଶ୍ୟକ ଆମ ମାତୃଭାଷା ହେଉଛି ଆମ ଓଡ଼ିଶାର ଗର୍ବ ସେଥିପାଇଁ ଆମେ ଓଡ଼ିଆଭାଷାକୁ ଏକ ଭିନ୍ନ ରୂପ ଦେବା ଆବଶ୍ୟକ ଆମେ ସବୁ କ୍ଷେତ୍ରରେ ଆମର ମାତୃଭାଷା ଓଡ଼ିଶାର ଭାଷା ଓଡ଼ିଆଭାଷାକୁ ସବୁଆଡ଼େ କହିବା ଦରକାର ଓଡ଼ିଆଭାଷାରେ ସମସ୍ତଙ୍କ ସହିତ ପରିଚିତ ହେବା ଦରକାର ସମସ୍ତଙ୍କ ସହିତ ସମ୍ପର୍କ ଓଡ଼ିଆଭାଷା ଦ୍ୱାରା ଭଲ ରଖିବା ଦରକାର ଆମ ଓଡ଼ିଶାର ଗର୍ବ ହେଉଛି ଓଡ଼ିଆଭାଷା ତ ସେଥିପାଇଁ ଓଡ଼ିଆ ଲୋକମାନେ ନିଜର ପରିଚୟ ଦେବା ସମୟରେ ଓଡ଼ିଆଭାଷାକୁ ଭଲଭାବରେ ବ୍ୟବହାର କରିବା ଦରକାର ଭାବପ୍ରକାଶ କରିବାର ମାଧ୍ୟମ ହେଉଛି ଭାଷା ତ ସେଇଥିପାଇଁ ଲୋକମାନେ ନିଜର ଭାଷାକୁ ବ୍ୟବହାର କରିଥାନ୍ତି ଓଡ଼ିଶାରେ ଓଡ଼ିଆଭାଷାର ବ୍ୟବହାର ବହୁଳମାତ୍ରାରେ ହୋଇଥାଏ